ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ପ୍ରଚଳିତ ଯେମିତି ଓଡ଼ିଶାର ଓଡ଼ିଆ ତାମିଲନାଡ଼ୁର ତାମିଲ୍ ଆନ୍ଧ୍ରପ୍ରଦେଶର ତେଲୁଙ୍ଗୁ କେରଲର ମାଲାୟଲମ୍ ଓ ଅନେକ ରାଜ୍ୟର ହିନ୍ଦୀ ଭାଷା ପ୍ରଚଳିତ ଏହା ବ୍ୟତୀତ ଅନେକ ଆଞ୍ଚଳିକ ଭାଷା ମଧ୍ୟ ରହିଛି ଯେମିତି ଓଡ଼ିଶାର କଥା କହୁଛି ଯେମିତି ପୂର୍ବ ଓଡ଼ିଶାର ଲୋକେ ଶୁଦ୍ଧ ଓଡ଼ିଆ କହୁଥିବା ବେଳେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓ କୌଶଳୀ ଭାଷା ବ୍ୟବହୃତ ହେଉଛି ସେମିତି ଆଦିବାସୀମାନଙ୍କ ମଧ୍ୟ ଭିନ୍ନ ଭାଷା ରହିଛି